ହ୍ୟାଲୋ ଆପଣ କେଉଁଠି ଅଛନ୍ତି ମୁଁ କହିଥିଲି ଠିକ୍ ଦଶଟାରେ ଆସିବାକୁ ହେଲେ ଏବେ ପର୍ଯ୍ୟନ୍ତ ଆପଣ ଆସିନାହାନ୍ତି କେଉଁଠି ଅଛନ୍ତି ଶୀଘ୍ର ଆସନ୍ତୁ ମୋତେ ଅଫିସ୍ରୁ ବହୁତ ଫୋନ୍ ଆସିଲାଣି କେତେବେଳେ ଆସି ଏଠାରେ ପହଞ୍ଚିବି ଶୀଘ୍ର ଆସନ୍ତୁ ନହେଲେ ମୁଁ ବହୁତ କଥା ଶୁଣିବାକୁ ପଡ଼ିବ ଅଫିସ୍ରୁ ମୋତେ ଆପଣଙ୍କ ଯଦି କ'ଣ କାମ ଥିଲା ଆପଣ ମୋତେ ଫୋନ୍ କରି କହିଲେନି କ'ଣ ପାଇଁ ମୋତେ ବହୁତ ଡେରି ହେଲାଣି ଆପଣ କେଉଁଠି ଅଛନ୍ତି କେତେ ସମୟ ଲାଗିବ କୁହନ୍ତୁ ଶୀଘ୍ର ଆସନ୍ତୁ କ'ଣ ରାସ୍ତାରେ ଅଧିକ ଅଛି ନା ଆପଣଙ୍କୁ କିଛି କାମ ଥିଲା ମୁଁ ଏବେ ଆଉ ଗୋଟିଏ କ୍ୟାବ୍ ନେଇ ମଧ୍ୟ ଯାଇପାରି ବି ନାହିଁ କାରଣ କ୍ୟାବ୍ ବୁକ୍ କରିବି ଯିବାକୁ ମୋତେ ବହୁତ ସମୟ ଲାଗିବ ଆପଣ ଶୀଘ୍ର ଆସନ୍ତୁ